ହେଲୋ ନମସ୍କାର ତୁମର ପରା ବରା ଦୋକାନ ଅଛି ଅଛି ଯେ ଭଲ ବେପାର ହେଉଛି କି ନାଇଁ ଯାଇ ଚାଲିଛି ଯାହିତାହିକି ବେପାର ହେଉଛି ନା ନାଇଁ ହଁ ହଁ ମୁଁ ପଅରଦିନ ଆସିଲି ବେଙ୍ଗାଲୋରରୁ ତ ହେଲେ ଏତେ ଡେରିରେ ପହଞ୍ଚିଲି ହେଲେ ବରା ବରି ଟିକେ ଯୋଉ ତୁମ ସାଙ୍ଗରେ ଟିକେ ବରା ବରି କରି କରିକି ମିଶିକି କାଟ ସାଟ କରିଥାନ୍ତେ ଭଲ ଚାଲୁଛି ନା ନାଇଁ ତୁମ ଆଡ଼େ ଆମ ଆଡ଼େ ନହେଲେ ଯାଇକି କରିଥାନ୍ତେ ଆଉ ଆଉ ବରା ନା ଆଉ କିରା କିରା କରୁଛ ବରା କରୁଛ ନା ଖାଲି ଆଉ କ'ଣ ପିଆଜି ଫିଆଜି ଧିରିକା କରୁଛ ବରାର ଏବେ ମାଡ଼ ଚାଲିିଛି ଆଉ ବିକ୍ରି ହେଉଛି ନା ନାଇଁ ନହେଲେ ଚାଲ ଆମ ଆଡ଼େ ଯେ ଯିବା ସେଠି ରହିକି ମିଶିକି କରିବା ଆଉ ଅଳ୍ପ ହେଉଛି ଆମର ସିଆଡ଼େ ଇଆଡ଼ିକା ବରା ସିଆଡ଼େ ନାହିଁ ନା ସେଇଥିପାଇଁ କହୁଛି ସିଆଡ଼େ ଯାଇଥିଲେ ଭଲ ବେପାର ହୋଇଥାନ୍ତା କରିଥାନ୍ତେ ମିଶିକିନା ତୁମ ପରିବାରଟା ଧରିକି ଆସୁନାହଁ କ'ଣ କରୁଥିଲ ଯେ ବସିଛ ଖାଲି ଆଉ ବରା ବରି ବିକ୍ରି କରୁନ ବର୍ଷା ତ ଏନା ହୋଇଛି ବେପାର ତ ମାନ୍ଦା ପଡ଼ିଥିବ ଆଉ କ'ଣ କହୁଛ କୁହ ହଉ ତା'ହେଲେ କାଲିକି ଗଲେ କଥା ହେବା ତା'ହେଲେ ଆଁ ରୋଷେଇ କଲ ନା ରୋଷେଇ ସରିଲା ନା ହଁ କ'ଣ କ'ଣ ରୋଷେଇ କରିଛ ଆଉ ମିଠା କାହିଁ ଦୋକାନରେ କରୁନ ଯେ

ଆଉ ଶିଖିନ ଯଦି ମୋତେ କହୁନ ମୁଁ ଶିଖେଇଦେବି ହଁ କହିବ ଯୋଉଟା ନ ଆସିବ ତ ମୋତେ ଡାକିଲେ ମୁଁ ଶିଖେଇ ଦେବିନି ଆଉ ଖାଇ ସାରିଲ ନା ଖାଇନ ଆଉ ପୂଜା ଦେଖି ଯାଇଥିଲ ତୁମ ଗାଁ ପରା ଭଲ ପୂଜା ହେଉଛି ଭଲ ହୁଏ ନା ହେଉଛି ହେଉଛି ଆଉ ଲକ୍ଷ୍ମୀ ପୂଜାରେ ଖାଇବ ଯେ